ମୋର ହଜବେଣ୍ଡ ବାହାରେ ରହୁଛନ୍ତି ସେ ଫ୍ଲାଇଟ୍ରେ ଆସି ଭୁବନେଶ୍ୱରରେ ଆଠଟା ବେଳେ ପହଞ୍ଚିବାର ଥିଲା ମୁଁ ଗୋଟେ କାର୍ ବୁକିଂ କରିଥିଲି ସେ ଡ୍ରାଇଭର୍ ଛଅଟାରେ ଆସି ପହଞ୍ଚିବାର ଥିଲା କିନ୍ତୁ ସେ ପହଞ୍ଚି ପାରିଲା ନାହିଁ ତେଣୁକରି ମୁଁ ଯୋଉଁ ପଇସା ଦେଇଥିଲି ଆଡ଼ଭାନ୍ସ ସେଇଟା ଫେରସ୍ତ ପାଇବାକୁ ଚାହୁଁଛି ଆଉ ସେଇ ବୁକିଂଟାକୁ ବାତିଲ କରିବାକୁ ଚାହୁଁଛି କାରଣ ମୋ କାର୍ଯ୍ୟ ସଫଳ ହେଲା ନାହିଁ କାରଣ ଡ୍ରାଇଭର ଆସିଲାନି ମୁଁ ଠିକ ଟାଇମରେ ଯାଇ ପହଞ୍ଚି ପାରିଲି ନାହିଁ ମୁଁ ଅପେକ୍ଷା କରିଥିଲି ଡ୍ରାଇଭର ଆସିଥିଲେ ମୁଁ ଯାଇଥାନ୍ତି ମୋ ହଜବେଣ୍ଡକୁ ଆଣିକିରି ଆସିଥାନ୍ତି ସେ ଆସିଲା ନାହିଁ ତେଣୁକରି ମୁଁ କାର୍ ବାତିଲ କରୁଛି ଆ ଆମର ପଇସା ଫେରସ୍ତ ପାଇବା ପାଇଁ ଚାହୁଁଛି